ମୁଁ ଛୋଟବେଳେ ସ୍କୁଲକୁ ଯାଏ ସ୍କୁଲରେ ଆମକୁ ସାରେ ଦିଦିମାନେ ସବୁ ଶିଖାନ୍ତି ବବାଗିଚାର ଯତ୍ନ କେମିତି ନେବ ମୁଁ ସ୍କୁଲରେ କରେ ଗାଁରେ ଥିଲାବେଳେ ଘରେ ବି ଆମ ନିଜ ବାପା ଘରେ ରହି ସେଠି ବି ବଗିଚା କାମ କରେ ତାପରେ ଶାଶୁଘରକୁ ଆସିଲା ପରେ ସେଠି ବି ବଗିଚା କାମ କରେ ବଗିଚା କାମ କରିବା ନୂଆ ନୂଆ ଗଛ ଲଗାଇବାରେ ବହୁତ ଆନନ୍ଦ ମିଳେ